ମୁଁ ପୂର୍ବରୁ ଗୋଟେ କୁପନ ପାଇଥିଲି ସ୍ଵିଗିରେ ତ ସେହି କୁପନକୁ ମୁଁ ଏଇ ଅର୍ଡ଼ର୍ରେ ଏଇ ଅର୍ଡ଼ର୍ରେ ମୁଁ ତାକୁ ଲାଗୁ କରିବାକୁ ଚାହେଁ କିନ୍ତୁ ଆପଣ ମୋତେ କୁହନ୍ତୁ ସେ ଅର୍ଡ଼ର୍ଟି ଏଇ ଇଏରେ ଲାଗୁ ଏଇ ଅର୍ଡ଼ର୍ରେ ଲାଗୁ ହେଇପାରିବ କି ନାହିଁ ଆପଣଙ୍କର ଅନ୍ୟ କିଛି ଅଫର୍ ଅଛି କି ଯଦି ଆପଣଙ୍କର କିଛି ଅଫର୍ ଅଛି ତେବେ ମୋତେ ସେହି ଅଫର୍ ବିଷୟରେ ଭଲସେ ବୁଝାନ୍ତୁ ଆଉ କୁହନ୍ତୁ ଆପଣ ମୋତେ ଆପଣ ମୋତେ ସେଇ ଅର୍ଡ଼ର୍ ବିଷୟରେ ଭଲସେ ବୁଝାଇ ଦିଅନ୍ତୁ ଆଉ କୁହନ୍ତୁ କି ସେ ଅର୍ଡ଼ର୍ରେ ଯେଉଁ କୁପନ୍ ମୁଁ ପାଇଥିଲି ସେ ଏଇ ଅର୍ଡ଼ର୍ରେ ମୁଁ ଆପ୍ଲାଏ କରିପାରିବିକି ଯଦି କରିପାରିବି ତେବେ ଆପଣ ତାକୁ ଲାଗୁ କରି ଦିଅନ୍ତୁ ମୁଁ